ନା ମୁଁ ମୋ ନିଜ ବ୍ୟତୀତ ଅନ୍ୟ ସଂସ୍କୃତିର ଖାଦ୍ୟକୁ ପାରମ୍ପାରିକ ଖାଦ୍ୟକୁ ରୋଷେଇ କରି ନାହିଁ କିନ୍ତୁ ମୁଁ ଜାଣିଛି ଆମ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ଆମେ ଭାତ ରୁଟି ତରକାରୀ ଶାଗ ଭଜା ଆଲୁ ଭଜା କଲରା ଭଜା ଚିପ୍ସ ଖଟା ଦହି ପ ଦହି ପଖାଳ ଦହି ଦହି ଏମିତି ବିଭିନ୍ନ ପ୍ରକାର ଦହି ବାଇଗଣ ଆଦି ଅନେକ ପ୍ରକାରର ଖାଦ୍ୟ ରୋଷେଇ କରିଥାଉ କିନ୍ତୁ ଆମ ଓଡ଼ିଶା ବ୍ୟତୀତ ଆମେ ଆମେ ଦୈନନ୍ଦିନ ଜୀବନରେ ଖାଉଥିବା ଖାଦ୍ୟ ବ୍ୟତୀତ ଅନ୍ୟ ବାହାର ଦେଶର ଖାଦ୍ୟ ମଧ୍ୟ ଜାଣିଛୁ ସେମାନଙ୍କର ପାରମ୍ପାରିକ ଖାଦ୍ୟ ଗୁଡ଼ିକ ଯେମିତିକି କଷ୍ଟାର୍ଡ଼ ଫୁଡ଼୍ ଚାଓମିିନ ପିଜା ବର୍ଗର ମୋମୋସ୍ ଏସବୁ ବାହାର ଖାଦ୍ୟ ମଧ୍ୟ ଆମେ ଜାଣିଛୁ ତିଆରି କରି ମଧ୍ୟ ଜାଣିଛୁ ଏବଂ ଆମେ ତାକୁ ଖାଇଥାଉ ମଧ୍ୟ ଆମେ କେବଳ ଆମ ଓଡ଼ିଶା ଆମ ଭିତରେ ସୀମିତ ରହି ଆମ ଓଡ଼ିଶାର ଖାଦ୍ୟକୁ ଖାଇଲେ ହେବ ନାହିଁ ଆମକୁ ବାହାର ଦେଶର ଖାଦ୍ୟ ମଧ୍ୟ ଖାଇ ସେସବୁକୁ ଚାଖିବାକୁ ପଡ଼ିବ ସେପ୍ରକାର ସ୍ୱାଦ ଜାଣିବାକୁ ପଡ଼ିବ ତା'ହେଲେ ଆମେ ବାହାର ଦେଶ ବିଷୟରେ ତା'ର ଖାଦ୍ୟ ସମ୍ବଦ୍ଧରେ କିଛି ଜ୍ଞାନ ଥିବ ଏବଂ ଜାଣିପାରିବା ଆମେ ବାହାରକୁ ଗଲେ ସେଥି ଆମର କୌଣସି ଅସୁବିଧା ହେବ ନାହିଁ